ଆମ ଜମିରେ ଫସଲ ଫଳିବା ପରେ ଆମେ ଅମଳ କରିସାରିବା ପରେ ତାକୁ ଆଣି ଯେପରିକି ଧାନ ସେ ତାକୁ ଆଣି ସେଥିରୁ ଚାଉଳ ବାହାର କରି ତାକୁ ନେଇ ଆମେ ଗୋଟିଏ ପର୍ବ ଆମର ଅଛି ଯେପରିକି କ୍ଷେତବଢ଼ିଆ ତାକୁ କହନ୍ତି ଯେ ଚାଉଳକୁ ନେଇ ଆମେ କୁଟି ଚୂନା କରି ତାକୁ ନେଇକି ବିଲକୁ ଯାଇଥାଉ ସେହି ଚାଉଳରେ ଆମେ ସେ ସେହି ବିଲଠେଇଁ ପିଠା କରିକି ସେଠାରେ ମାଟି ମା'କୁ ପୂଜା କରି ଆମେ ପୂଜା କରିକି ଆସିଥାଉ ଆସିଲା ପରେ ଯାଇ ଘରର ସମସ୍ତେ ସେହି ପିଠାକୁ ଖାଉ ଓ ପାଖ ପଡ଼ିଶାରେ ମଧ୍ୟ ବାଣ୍ଟିଥାଉ ସେଇଟା ଆମର କ୍ଷେତବଢ଼ିଆ ପର୍ବ କହନ୍ତି